ହେଲୋ ଆପଣ ସତ୍ୟ ସାଇ ଅଟୋ ଏଜେନ୍ସିରୁ କହୁଛନ୍ତି ଆଜ୍ଞା ଆଜ୍ଞା ସାର୍ ମୋର ପୁରୀ ଯିବାର ଥିଲା ଆଉ ପନ୍ଦର ତାରିଖ ଦିନ ମୁଁ ପୁରୀ ଯିବାର ଥିଲା ଆଉ ଆପଣ କିଛି ତା' ମାନେ କାର୍ ବ୍ୟବସ୍ଥା କି କ୍ୟାବ୍ ବ୍ୟବସ୍ଥା ଯଦି ହୋଇପାରିବ ମୋତେ ଟିକେ କୁହନ୍ତୁ ଆଉ ଆମେ ସେଦିନ ସପରିବାର ପୁରୀ ଯିବାର ବନ୍ଦୋବସ୍ତ ହୋଇଛି ଆଉ ଆମେ ଟିକେ ଯାଇଥାନ୍ତୁ ଆଜ୍ଞା ପନ୍ଦର ତାରିଖ ଦିନ ଯିବୁ